ମୁଁ ଗୋଟେ ବୁଟ୍ ଶାଢ଼ୀ ଘିଣିଛେଁ ଆଉ ସେ ବୁଟ୍ କଳା କଲର୍ ବୁଟେ ମତେ ଭଲ ଲାଗିଲା ପିନ୍ଧବାର୍ କିବି ଗୋଡ଼୍କେ ପିନ୍ଧବାର୍ କେବି ଆଉ ଭଲ୍ ଦିଶୁଛେ ବି ସେ ବୁଟ୍ ମସ୍ତ ଅଛି ଆଉ ଛଅ ନମ୍ବର୍ର ବୁଟେ ଆଉ ପିନ୍ଧିଲେ ଭଲ ଲାଗୁଛେ ଚଲା ବୁଲା କଲେ ଭଲ ଲାଗୁଛେ ମସ୍ତ ସେ ଦୁକାନ୍ ଆଗଲପୁରରେ ଅଛେ ଆଉ ମୁଇଁ ସେ ଦୁକାନ୍ରୁ ସବୁଦିନ ଘିନ୍ସି ବୁଟ୍ ଆଉ ସେ ଦୁକାନ ବାଲା ବି ବଢ଼ିଆ ବଢ଼ିଆ ବୁଟ୍ ମାନେ ଆନ୍ସି